ଆପଣ ଡାକ୍ତର ବାବୁ କହୁଛନ୍ତି ତ ନମସ୍କାର ମୁଁ ଜୋତିର୍ମୟୀ କହୁଥିଲି ମୋର ଟିକେ ପେଟଟା ସବୁବେଳେ ପେନ୍ ହେଉଛି ଆଉ କାଇଁ ପେନ୍ ହେଉଛି ମୁଁ ଜାଣି ପାରୁନି ସାର୍ ଆଉ ପାଖ ଦୋକାନରୁ ମେଡ଼ିସିନ୍ ଆଣିକି ଖାଇ ଦେଉଛି ସେଇଟା ଭଲ ହେଇ ଯାଉଛି ପୁଣି ଯାହାକୁ ସେଇଆ କ'ଣ କରିବି ସାର୍ ମୋର ଟୋଣ୍ଟି ଫୋର୍ ଏଇନା ମୁଁ ଘରେ ଅଛି ୱାର୍କିଙ୍ଗରେ ନାହିଁ ଏବେ ହେଲାଣି ଏଇଟା ପ୍ରାୟତଃ ହେଲାଣି ଦୁଇ ତିନିଦିନ ଦୁଇ ତିନିି ସପ୍ତାହ ହେଲାଣି ପାଖ ମେଡ଼ିସିନ୍ ଷ୍ଟୋରରୁ ମେଡ଼ିସିନ୍ ଆଣିକି ଖାଇ ଦେଉଛି ସେ ଭଲ ହେଇ ଯାଉଛି ପୁଣି ସେମିତି ହେଉଛି ଆଜ୍ଞା ଆପଣ ଆପଣଙ୍କ ମେଡ଼ି ଆପଣଙ୍କ ଆପଣଙ୍କ ମେଡ଼ିକାଲ୍ କ'ଣ ଚବିଶ ଘଣ୍ଟା ଖୋଲା ରହୁଛି ଡକ୍ଟର୍ ଡକ୍ଟର୍ ଚବିଶ ଘଣ୍ଟା ଆସୁଛନ୍ତି ରହୁଛନ୍ତି ଆଉ ଆଉ ପରିସ୍କାର ପରିଚ୍ଛନ ରହୁଛି ତ ଆଉ ନର୍ସ ନର୍ସ ଆସୁଛନ୍ତି ତ ଆଉ ନର୍ସମାନେ ସବୁବେଳେ ପରିସ୍କାର ପରିଚ୍ଛନ ରହୁଛନ୍ତି ତ ଆଉ ଖାଇବା ପିଇବା ରହୁଛି ତ

କେତେ ଟାଇମ୍ ଖାଇବାକୁ ଦେଉଛନ୍ତି ଆଜ୍ଞା ଆଜ୍ଞା

ଭେଜ୍ ଆଜ୍ଞା ଅଛି

ଆଜ୍ଞା ଆଉ ଯେଉଁ ତିନି ଟାଇମ୍ ଖାଇବାଟା ମିଳୁଛି ସେଇଟା ଭେଜ୍ ନା ନନଭେଜ୍ ଆଜ୍ଞା ଆଉ ପେମେଣ୍ଟଟା କେତେ ହେବ

ଆଉ ଆପଣ କାଲି ରହିବେ ତ ହଉ ମୁଁ କାଲି ପହଞ୍ଚିକି ଆପଣଙ୍କୁ କଲ୍ କରିବି ଆଜ୍ଞା ଆଜ୍ଞା ମୁଁ ଏବେ ରଖୁଛି ସାର୍ ନମସ୍କାର